ଦେଖନ୍ତୁ ଆମର ବାହାଘର ଯେତେବେଳେ ଆରମ୍ଭ ହେଲା ପ୍ରାରମ୍ଭ ହେଲା ସେତେବେଳେ ଆମେ କନ୍ୟା ଘରକୁ ଯାଇ ଝିଅ ସହିତ ଦେଖା ଚାହାଁ କରିକି ଫେରି ଆସିଲୁ ଆସିବା ପରେ ତା'ପରେ ନିର୍ବନ୍ଧ ଦିନ ଗୋଟେ ଡେଟ୍ ଫିକ୍ସ କଲୁ ସେଇ ଦିନ ଆମର କିଛି ବନ୍ଧୁବର୍ଗ ଯାଇକି ତାଙ୍କ ଘରେ ସେ ନିର୍ବନ୍ଧ ଶେଷ କରିକି ଆସିଲୁ ତା'ପରେ ବାହାଘର ସେଇଦିନ ପ୍ରସ୍ତାବ ହେଲା ବାହାଘର ପରେ ଆମେ ଆମ ଘରକୁ ଫେରିଆସିଲୁ ଘରକୁ ଫେରିଆସିକି ନିମନ୍ତ୍ରଣ ପାଇଁ କାର୍ଡ଼ ଛପା ଗଲା କାର୍ଡ଼ ଛପା ଯିବା ପରେ ପ୍ରତ୍ୟେକ ଆମର ଯେତେ ବନ୍ଧୁବର୍ଗ ଥିଲେ ସମସ୍ତଙ୍କୁ ଯାଇ ବଣ୍ଟନ କଲେ ବଣ୍ଟନ କରି ସେଇଠୁ ଫେରି ଆସିବା ପରେ ତା'ପରେ ଜିନିଷପତ୍ର କିଛି ଯୋଗାଡ଼ କଲେ ଯୋଗାଡ଼ କରି ଆମେ ମାଧ୍ୟମରେ ବାହାଘର କରିଲୁ ବାହାଘର ସମୟରେ ଆମର ଯେଉଁ ପ୍ରିୟା ପ୍ରୀତି ବନ୍ଧୁବାନ୍ଧବ ଥିଲେ ସମସ୍ତେ ଆସି ଆମେ ଗୋଟେ ଜାଗାରେ ରୁଣ୍ଡ ହେଲୁ ସମସ୍ତେ ସମସ୍ତଙ୍କୁ ସମ୍ମାନ ଦେଲୁ ତା'ପରେ ଆମେ ବରକୁ ନେଇକି ବାହାରିଲୁ ବର ବାହାରିବା ସମୟରେ ବାଣ ଫୁଟାଇଲୁ ଫୁଟାଇବା ପରେ ସେମାନେ ସେଇ କାର୍ ମାଧ୍ୟମରେ ବରଯାତ୍ରୀ ଗଲେ ଯିବା ପରେ ତାଙ୍କ ଗାଁ ମୁଣ୍ଡରେ କିଛିଟା ଅଟକି୍ ଅଟକି୍ ଯିବା ପରେ ସେଇଠି ସେମାନେ ପାଞ୍ଚ ଭାଇ ଜୁଟିକି ସେ ଗାଁର ସେମାନେ ଆମକୁ ପାଛୋଟି ନେଲେ ପାଛୋଟି ନବା ସମୟରେ ବିଭିନ୍ନ ପ୍ରକାର ରେ ନାଚ ଗୀତ ହୋଇଥିଲା ଏବଂ ଶେଷରେ ଯାଇ ସେ ଝିଅ ଘରେ ଆମେ ପହଞ୍ଚିଲୁ ଝିଅ ଘରେ ପହଞ୍ଚିବା ପରେ ସମସ୍ତ ବରଯାତ୍ରୀଙ୍କୁ ଖାଇବାକୁ ଦେଲେ ଖାଇସାରି ସେ ବରଯାତ୍ରୀମାନେ ଆଗୁଆ ପଳାଇ ଆସିଲେ ପରେ ସେ ଝିଅ ବୋହୂ ବେଶ ସାଜି ଆମ ଘରକୁ ଆସିଲା ଆମ ଘର ଆସିବା ଆଗରୁ ତାଙ୍କୁ ସେ ଗାଁ ମୁଣ୍ଡରେ ଅଟକାଇଁଲେ ଅଟକାଇବା ପରେ ଯେଉଁ ଭଉଣୀମାନେ ଥିଲେ ସେମାନେ ଟିକେ ଡ୍ୟାନ୍ସ ମାଧ୍ୟମରେ ପ୍ରସେସନ କରିକି ଆଣିକି ଘରେ ପହଞ୍ଚାଇଲୁ ଘରେ ପହଞ୍ଚିବା ପରେ ଆମେ ଦେଖିଲୁ ଦେଖିକି ଆମର୍ ସାଜସଜା ଭିତରେ ଆମର ଯେଉଁ ନିତ୍ୟକର୍ମ ରହିଛି ତାହାକୁ ନେଇକି ଆମେ ଘର ଭିତରେ ପ୍ରବେଶ କଲୁ ଘର ଭିତରେ ପ୍ରବେଶ କରିବା ପରେ ମାଛ ମାଂସ ବିଭିନ୍ନ ପ୍ରକାର ଆଇଟମ୍ ହେଇଥିଲା ସେ ସେଗୁଡ଼ାକ ସମସ୍ତ ବନ୍ଧୁବର୍ଗଙ୍କୁ ଖାଇବାକୁ ଦେଲୁ ଖାଇ ସାରିକି ସେମାନେ ସନ୍ତୋଷ ଜନକ ଉତ୍ତର ଦେଇକି ଆମକୁ ଆମଠୁ ପଳାଇ ଗଲେ